ଆମେ ପ୍ରତ୍ୟେକ ଦିନ ସକାଳୁ ଉଠିଲେ ଗାଧା ପାଧା କରିସାରିଲା ପରେ ଆମେ ନାସ୍ତାରେ ବରା ସିଙ୍ଗଡ଼ା ଆଳୁଚପ୍ ଜିଲାପି ଏସବୁ ଏସବୁ ଖାଉ ତାପରେ ବିଭିନ୍ନ ପ୍ରକାର ବି ଜିନିଷ ହେଇଥାଏ ଉପମା ବିଭିନ୍ନ ସିମେଇ ଏସବୁ ଜିନିଷ ବି ହେଇଥାଏ ଆମେ ଖାଉ ଆଉ ପରେ କିଛି ଭାତ ଡାଲି ଡାଲମା ତରକାରୀ ବିଭିନ୍ନ ପ୍ରକାର ଜିନିଷ ଖାଇଥାଉ ବାହାରୁ ବି ବିଭିନ୍ନ ପ୍ରକାର ଜିନିଷପତ୍ର ଆସି ଆସିଥାଏ ଆଉ ଆମେ ବିଭିନ୍ନ ପ୍ରକାର ଜିନିଷ କରି ଘରେ ରୋଷେଇ କରିଥାଉ ରୋଷେଇ କରି ବିଭିନ୍ନ ପିଠାପଣା ବି କରିଥାଉ ଆମ ଖାଦ୍ୟକୁ ବାହାର ଲୋକମାନେ ବହୁତ ଭଲ ପାଆନ୍ତି ସେମାନଙ୍କ ତାଙ୍କୁ ଖାଇବାକୁ ଇଚ୍ଛା ଥାଏ ସେମାନଙ୍କୁ ବିଭିନ୍ନ ପ୍ରକାର ଶିଖିବାକୁ ବି ଇଚ୍ଛା ଥାଏ ସେମାନେ ଆମ ପାଖରୁ କିଛି ଶିଖିଲେ ଭଲ ହୁଅନ୍ତା ଓ ଶିଖି ସେମାନେ ବିଭିନ୍ନ ପ୍ରକାର ଜିନିଷ ବି ଆମ ଭଳିଆ ତିଆରି କରିପାରିବେ ଖାଇପାରିବେ ବିଭିନ୍ନ ପ୍ରକାର ପିଠାପଣା ଭଲ ମନ୍ଦ ସବୁ କିଛି ତିଆରି କରିପାରିବେ ଆମ ଭଳିଆ ସମସ୍ତେ ଯଦି ଶିଖିପାରନ୍ତେ ସବୁଠୁ ଭଲ ହୁଅନ୍ତା ଆମମାନଙ୍କୁ ତ ଖୁସି ଲାଗୁଛି ଆମମାନଙ୍କ ବିଭିନ୍ନ ପ୍ରକାର ଜିନିଷ ଘରେ ତିଆରି କରି ଖାଇବାକୁ କିନ୍ତୁ ବାହାରେ ବି ଯଦି ସେତିକି ଲୋକମାନେ କରିକି ଖାଇପାରନ୍ତେ କରିପାରନ୍ତେ କିଛି ଆମଠାରୁ ଶିଖିପାରନ୍ତେ ତାହେଲେ ଆମକୁ ବି ଖୁସି ଲାଗନ୍ତା ଆଉ ବିଭିନ୍ନ ପ୍ରକାର ପିଠାପଣା କରି ଲୋକମାନଙ୍କୁ ଆମେ ଦେଇପାରନ୍ତୁ କରିପାରନ୍ତୁ ତାହେଲେ ସେମାନେ ବହୁତ ଖୁସି ହୁଅନ୍ତେ କଣ କରିବେ ତେଣୁ ଲୋକମାନଙ୍କୁ ଆଉ ବିଭିନ୍ନ ପ୍ରକାର ଛେନାପୋଡ଼ ଆସୁନଥିଲେ ଆମେ ଛେନାପୋଡ଼ କରିପାରୁଛୁ ଆଳୁଚପ କରିପାରୁଛୁ ସିଙ୍ଗଡ଼ା କରା କରିପାରୁଛୁ ଆଉ ବି ମଞ୍ଚୁରିଅନ୍ ଚଓମିନ ବିଭିନ୍ନ ଆଇଟମ୍ କରି ସେଇ ଲୋକମାନଙ୍କୁ ଖୁସିରେ ରଖିପାରୁଛୁ ସେଭଳିଆ ବାହାରୁ ଲୋକମାନେ ଯଦି ସେଇ ଆମ ଭଳିଆ ଜିନିଷ କରି ଖାଇପାରନ୍ତେ କରିପାରନ୍ତେ ତାହେଲେ ବହୁତ ଖୁସି ହୁଅନ୍ତୁ ଆମେ ଆମେ ତ ବିଭିନ୍ନ ପ୍ରକାର ଜିନିଷ କରି ଆମେ ଭଲରେ ଭଲରେ ଖାଇପାରୁ ଓ ଲୋକମାନେ ବି ସେମିତି ଆମେ ଭାବୁଛୁ ବିଭିନ୍ନ ପ୍ରକାର ଲୋକମାନେ ଆସି ଆମ ଭଳିଆ ବିଭିନ୍ନ ପ୍ରକାର ଜିନିଷ କରି ଖାଆନ୍ତୁ ପିଅନ୍ତୁ ଓ ଖୁସିରେ ରୁହନ୍ତୁ ସେଭଳିଆ ସମସ୍ତଙ୍କ ପାଖରେ ତ ନାହିଁ ହେଲେ ବି ଚେଷ୍ଟା କରିବାକୁ ଚେଷ୍ଟା କରି କିଛି ଜିନିଷ ତିଆରି କରି ଖାଇପାରନ୍ତୁ କରିପାରନ୍ତୁ ବିଭିନ୍ନ ପ୍ରକାର ଭଲ ମନ୍ଦ କରି ଖିଚଡ଼ି ପଲଉ ପିଠା ପଣା ଆଉ ବିଭିନ୍ନ ପ୍ରକାର ଜିରା ରାଇସ୍ ପଲଉ ବିରିୟାନି ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଲୋକମାନେ ଖୁସିରେ ରହିପାରନ୍ତୁ ଭଲରେ କରି ସୁଖ ଶାନ୍ତିରେ ରୁହନ୍ତୁ ଆମମାନଙ୍କର ଇଚ୍ଛା ଥାଏ କିନ୍ତୁ ଆମେ ସନ୍ଧ୍ୟା ସକାଳେ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ଖାଉ ତିଆରି କରି ବିଭିନ୍ନ ପ୍ରକାର ଭଲମନ୍ଦ ଆଉ ସମସ୍ତଙ୍କୁ ଘରେ ଖାଇବାକୁ ଦଉ ସେମାନେ ବିଭିନ୍ନ ପ୍ରକାର ଯେଉଁ ଟାଇମରେ ଯେମିତି ଖାଇବା କଥା ଆମେ ସେଇ ଟାଇମରେ ବିଭିନ୍ନ ପ୍ରକାର ଆଇଟମ୍ କରିକରି ଖାଇବାକୁ ପଡ଼ୁଛି ଦେଖାଯାଉ ସମସ୍ତଙ୍କ ସମୟ ଦେଇ କରିପାରନ୍ତିନି କି ଆମେମାନେ ଭାବୁଛୁ ଯେ ସେମାନେ କରି କରି ଖାଇଲେ ସେମାନେ ଖୁସି ହୁଅନ୍ତେ ସେମାନେ ଆମ ପୁାଖରୁ କିଛି ଶିଖିପାରନ୍ତେ ଜାଣିପାରନ୍ତେ ଦୁନିଆଁର ସବୁକିଛି ତାହେଲେ ଆମେ ଖୁସି ଲାଗନ୍ତା ଆମ ଭଳିଆ ଆଇଟମ୍ ତ ସମସ୍ତେ କରିପାରିବେନି ବାହାର ଦେଶର ଲୋକମାନେ ଆସିଲେ ଆମେ ବାହାର ଦେଶର ଖାଦ୍ୟ ଆମେ କରିପାରିବେନି ଆମ ଦେଶର ଖାଦ୍ୟ ବାହାର ଲୋକ କରିପାରିବେନି ତେଣୁକରି ସମସ୍ତ ବିଭିନ୍ନ ପ୍ରକାର ମିଶାମିଶି ଖାଦ୍ୟ କରି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଆମକୁ ଇଚ୍ଛା ହଉଛି ତେଣୁ ବିଭିନ୍ନ ପ୍ରକାର ଜିନିଷ ଆମେ ତିଆରି କରିଥାଉ ବିଭିନ୍ନ ପ୍ରକାର ଜିନିଷ ଆମେ ତିଆରି କରିଥାଉ